କ୍ଲାସିସ୍ ବୁକ୍ ଆଜିକାଲି ତ ଇଣ୍ଟର୍ନେଟ୍ ରେ ବହୁତ୍ ସାରା ବୁକ୍ ମାନେ ଉପଲବ୍ଦ ଅଛି ଯେନ୍ଟା କି ଆମେ ଫ୍ରି ଅଫ୍ କଷ୍ଟ୍ ରେ ପଢ଼ି ବି ପର୍ମା ବଟ୍ ମୁଇଁ ଆଗ୍ରୁ ହିଁ ବହୁତ୍ ସାରା ବୁକ୍ ମାନେ ଯେତେବେଲେ ଇଣ୍ଟର୍ନେଟ୍ ନାଇଁ ଥାଇ ସେତେବେଲେ ବହୁତ୍ ସାରା ବୁକ୍ ମାନେ କିଣିକିନା ପଢ଼ୁଥିଲି ଇ'ଟା ପଢ଼୍ବାର୍ ଦ୍ଵାରା ବହୁତ୍ଟେ ଜିନିଷ୍ ର ଆମେ ଜାଣିପାର୍ମା ମାନେ ଦୁନିଆ'ରେ କା'ଣା କା'ଣା ହେଇଥିଲା କେନ୍ କେନ୍ ଜିନିଷ୍ ଉପ୍ରେ ଆବିଷ୍କାର୍ ହେଇଥିଲା ପର୍ଯ୍ୟବେକ୍ଷଣ୍ ହେଇଥିଲା ସେ ସବୁ ବିଷୟରେ ବି ଆମେ ଜାଣିପାର୍ମା ଯେନ୍ତା କି ମୁଇଁ କିଛି'ଟା ବୁକ୍ ପଢ଼ିଛେଁ ଯେନ୍ଟା କି ମୁଇଁ ଅନ୍ଲାଇନ୍ ରେ ପଢ଼ିଛେଁ ଯେନ୍ତା କି ନାଇନ୍ଣ୍ଟିନ୍ ଏଇଟି ଫୋର୍ ଆଉ ଗୁଟେ ବୁକ୍ ଥିଲା ଯେନ୍ଟା କି ଲିଟିଲ୍ ଓମେନ୍ ଇ ବୁକ୍ ରେ ଗୁଟେ ଓମେନ୍ ବିଷୟରେ କୁହା ହେଇଥିଲା ଯେନ୍ଟା କି ଗୁଟେ ଛୋଟ୍ ଝିଅ ତା'ର୍ ତା'ର୍ ଷ୍ଟୋରୀ ବିଷୟରେ କୁହା ହେଇଥିଲା ସିଏ କେନ୍ତି କିନା ଟ୍ରାଭେଲ୍ କରିଥିଲା ତା'ର୍ ଟ୍ରାଭେଲ୍ ରେ କା'ଣା କା'ଣା ସମସ୍ୟା ହେଇଥିଲା ଆଉ ସେ ସେଇ ବିଷୟରେ କା'ଣା କା'ଣା ଶିଖିଥିଲା ଆଉ ସେ କେନ୍ତି କିନା ନୋଭେଲ୍ ପ୍ରାଇଜ୍ ପାଇଥିଲା ସେ ବିଷୟରେ ମଧ୍ୟ ସେ ବୁକ୍ ରେ ପଢ଼ା ହେଇଥିଲା ଆଉ ଗୁଟେ ଥିଲା ଯେନ୍ଟା କି ଲଡ଼୍ ଅଫ୍ ଦ ଫାଇଲ୍ ଇ ବୁକ୍ ଟା ବି ମୁଇଁ ପଢ଼ିଥିଲି ଇ ବୁକ୍ ରେ ମୁଇଁ ବହୁତ୍ଟେ ଜିନିଷ୍ ର ଜାଣିଥିଲି ଯେନ୍ତା କି ଭଗବାନ୍ ପାଖେ ଗୁଟେ ମଣିଷ କେନ୍ତି କିନା କଣ୍ଟାକ୍ଟ୍ କରିପାର୍ଲା ଇ'ଟା ଗୁଟେ ମାଇଥୋଲୋଜି ଟାଇପ୍ ର ଗୁଟେ ବୁକ୍ ଥିଲା ଯେନ୍ ବୁକ୍ ରେ କି ବହୁତ୍ଟେ ମାନେ ଭଗବାନ୍ ମାନ୍ଙ୍କର୍ ବିଷୟରେ ଥିଲା ସେ ମାନେ ଗୁଟେ ଷ୍ଟୋରୀ ଷ୍ଟୋରୀ ଟେଲିଙ୍ଗ୍ ଟାଇପ୍ ର ଥିଲା ଯେନେକି ଗୁଟେ ମଣିଷଟେ ଗୁଟେ ଭଗବାନ୍ ପାଖ୍କେ କେନ୍ତି କିନା ନିଜର୍ ଦୁଃଖ ପ୍ରକାଶ୍ କରୁଛେ ଆଉ ସେ ଭଗବାନ୍କେ କେନ୍ତି କିନା ମିଳି ପାରୁଛେ ସେ ସବୁ ବିଷୟରେ ଇନେ ବର୍ଣ୍ଣନା ହେଇଥିଲା ଆଉ ଇ ସବୁ ବୁକ୍ ପଢ଼ବାର୍ ଦ୍ଵାରା କା'ଣା ହେସି ନା ନିଜର୍ ମାଇଣ୍ଡ୍ ସ୍ଥିର ରହେସି ଆଉ ବହୁତ୍ଟେ ଚିନ୍ତାଧାରା ମାନେ ଆଏସି ଯେନ୍ତା କି ଆମେ ଲାଇଫ୍ ରେ ବହୁତ୍ କିଛି ଜିନିଷ୍ ଆଗ୍କେ କରିପାର୍ମା ତ ସେଥିର୍ ଲାଗି ସବୁବେଲେ ବୁକ୍ ପଢ଼ବାର୍ ନିହାତି ଜରୁରୀ ଆଏ